ମୁଁ ଚେଷ୍ଟା କରିଥିବା ସବୁଠାରୁ ଚ୍ୟାଲେଞ୍ଜିଂ ରେସିପି ହେଲା ପନିର କୁରମା ଠିକ୍ସେ ନକଲେ ସବୁ ନଷ୍ଟ ହୋଇଯାଇଥାଏ ଏଇଟା ଗୋଟିଏ ଭାଇଙ୍କଠାରୁ ମୋର ସହଯୋଗୀ ଭାଇଙ୍କଠାରୁ ତାଙ୍କ ସହିତ ଯାଇକି ମୁଁ ଶିଖିଥିଲି ପନିର କୁରମା ଏବଂ ଖାଇବାକୁ ହୁଏ ବହୁତ ଭଲ ଲାଗେ ଏଥିରୁ ମୁଁ ଜାଣିଲି ଯେ ଇଛା ଥିଲେ ସବୁ କିଛି ଆପେ ଆପେ ହୋଇଯାଏ ଏବଂ ସେହିଭଳି ମଧ୍ୟ ହେଲା ମୋର ଶିଖିବାର ଥିଲା ଶିଖିଲି ଏବଂ ଚ୍ୟାଲେଞ୍ଜରେ ମଧ୍ୟ ସବୁଠୁ ଅଧିକ ମୁଁ ଭଲ କରିପାରିଥିଲି ଯାହାକି ଖାଇକି ଜଜେସ୍ ମାନେ ବହୁତ ଖୁସି ହୋଇଥିଲେ ଏବଂ ସେଇଠୁ ମୋତେ ସାର୍ଟିଫିକେଟ୍ ମଧ୍ୟ ଦେଇଥିଲେ ମୁଁ ଖୁସିରେ ସେ ସାର୍ଟିଫିକେଟ୍ କୁ ଧରିକି ଆସିଥିଲି